ଘରେ ଆମ ଛୋଟ ବଗିଚାଟିଏ ଅଛି ତ ଘରେ ଛୋଟ ବଗିଚା ଅଛି ରକ୍ଷଣାବେକ୍ଷଣ କରିବା ପାଇଁ ଘରଲୋକ ଘରଲୋକ ମଧ୍ୟ ଅଛନ୍ତି ଯେହେତୁ ଗୋଟିଏ ବଗିଚାଟିଏ ଅଛି ତାକୁ ରକ୍ଷଣାବେକ୍ଷଣ କରିବା ନିତ୍ୟାନ୍ତ ଆବଶ୍ୟକ ସାଧାରଣତଃ ବଗିଚାଟି ରକ୍ଷଣବେକ୍ଷଣ କରିବା ପାଇଁ ବଗିଚାରେ ବଗିଚାରେ ଗୋଟିଏ ଗୋଟିଏ ଦୁଇଟା ଏମିତି ଦିନ ମଜୁରିଆ ଦରକାର ପାଣିର ସୁବିଧା ରହିବା ଦରକାର ଆଉ ଏମିତି ବିଭିନ୍ନ ଉପାୟରେ ରହିବା ଦରକାର ଯେହେତୁ ଆମ ଘରେ ଅଛି ଛୋଟ ବଗିଚାଟେ ଦିନ ମଜୁରିଆର କିଛି ଆବଶ୍ୟକତା ପଡ଼େ ନାହିଁ ଘରେ ଲୋକ ଅଛନ୍ତି ଘରେ ସମସ୍ତେ ସେ ବଗିଚାରେ ସେ ବଗିଚାରେ ବଗିଚାରେ କାମ କରନ୍ତି ବଗିଚାକୁ କେମିତିଆ ରକ୍ଷଣାବେକ୍ଷଣ କରିବେ ସେ ବ୍ୟବସ୍ଥା ମଧ୍ୟ କରନ୍ତି ଠିକ ଟାଇମରେ ପ୍ରତ୍ୟେକ ଦିନ ସନ୍ଧ୍ୟା ଟାଇମ୍ ସନ୍ଧ୍ୟା ପୂର୍ବରୁ କି ସନ୍ଧ୍ୟା ସମୟରେ ପାଣି କେଉଁଠି କେଉଁ ଗଛ କେତେ ମାଟି ଲାଗିବ ପାଣି ଲାଗିବ କ'ଣ ଲାଗିବ ସେସବୁର ବ୍ୟବସ୍ଥା କରନ୍ତି ତ ଏଥିରେ ଦିନ ମଜୁରିଆର କିଛି ଆବଶ୍ୟକତା ପଡ଼େ ନାହିଁ ଦିନ ମଜୁରିଆର ଆବଶ୍ୟକ ପଡ଼େ ନାହିଁ କି କାହାକୁ ଆମେ ଡାକି ମଜୁରୀ ମଧ୍ୟ ଦେଇନଥାଉ କାହିଁ କାହିଁକିନା ଘରେ ସବୁ ଏତେ ଲୋକ ଥାଉଥାଉ କିଛି ଦିନ ମଜୁରୀର ଆବଶ୍ୟକତା ପଡ଼େ ନାହିଁ ବେଶ ଭଲ ଭାବେ ଆମେ ତାର ରକ୍ଷଣାବେକ୍ଷଣ କରିପାରୁ ଏହା ହିଁ ଆମର ଛୋଟ ବଗିଚାଟିଏ